ନା ମୁଁ କୌଣସି କଳାପ୍ରଦର୍ଶନିକୁ ଦେଖିବା ଦେଖି ଯାଇନାହିଁ ମୋତେ ଯଦି ସୁଯୋଗ ମିଳେ ତେବେ ମୁଁ ଅବଶ୍ୟ ସେହି କଳାପ୍ରଦର୍ଶନିକୁ ଯାଇ ନିଜର ଅନୁଭୂତି ବର୍ଣ୍ଣନା କରିବି ସେଠିକାର କିପରି ସଂସ୍କୃତି ଅଛି ସେଠିକାର ଲୋକମାନଙ୍କର ବସ ବସବାସ ଜୀବନ ବିଷୟରେ ସେମାନେ ନିଶ୍ଚୟ ତାଙ୍କର ଦୈନନ୍ଦିନ ଜୀବନରେ ପ୍ରତି କେଉଁ ଭାବରେ ବସୁତି ସ୍ଥାପନ କରି ତାଙ୍କର ମୁଖ୍ୟ ଧର୍ମ କ'ଣ ତାଙ୍କ ସାଂସ୍କୁତିକ ଧର୍ମ ବିଷୟରେ ଜଣାପଡ଼ିବ ଏହା ସହିତ ସେମାନଙ୍କର ପ୍ରଧାନ ଖାଦ୍ୟ କ'ଣ ସେମାନେ କିପରି ଭାବରେ ଜୀବନଯାପନ କରନ୍ତି ତାଙ୍କର ମହାନ ପର୍ବ କ'ଣ ତାଙ୍କର ଗ୍ରନ୍ଥ ଗୁଡ଼ିକ କ'ଣ ତାଙ୍କ ସାଂସ୍କୁତିକ ନୃତ୍ୟ କ'ଣ ଇତ୍ୟାଦି ବିଷୟରେ ଅଧିକ ଭାବରେ ମୋତେ ଜଣା ପଡ଼ିବ ଯାହାଫଳରେ ମୁଁ ଅତ୍ୟଧିକ ଉତ୍କୃଷ୍ଟିତ ହେବି ତାଙ୍କ ବିଷୟରେ ମୁଁ ଜାଣିପାରିବି ଏବଂ ଆମ ଭବିଷ୍ୟତରେ ମୋ ଭବିଷ୍ୟତ ନିଜର ଛୁଆ ପିଲା ଇତ୍ୟାଦି ବା ସ୍କୁଲ କଲେଜରେ ଯାଇ ଯଦି ଯଦି ଭବିଷ୍ୟତରେ କହି କହିବାର ସୁଯୋଗ ମିଳେ ତାଙ୍କ କଳାପ୍ରଦର୍ଶିତ ପ୍ରତି ମୁଁ ତାଙ୍କ କଳା ଦେଖିଥିବା ହେତୁ ତାଙ୍କ କଳା ବିଷୟରେ ଅତ୍ୟଧିକ ବର୍ଣ୍ଣନା କରିବା ସହିତ ତାଙ୍କର ଅନୁଭୂତି ଜୀବନଯାପନ ଶୈଳୀ ତାଙ୍କର ନୃତ୍ୟ ଧର୍ମ ପରମ୍ପରା ବିଷୟରେ ଜ୍ଞାନ ପ୍ରଦାନ କରିବି ଏବଂ ନିଜେ ମଧ୍ୟ କିଛି ଜ୍ଞାନ ଅର୍ଜନ କରିବି ସେଥିପ୍ରତି ମୁଁ ନିଜକୁ ଉତ୍କୃଷ୍ଟ ମନେ କରିବି ସେଥିପାଇଁ ମୁଁ ଅନ୍ୟ କଳାପ୍ରଦର୍ଶନି ବା ଦେଖିବାକୁ ମୁଁ ବହୁତ ଆଗ୍ରହୀ ଅଛି କାରଣ ସେଇଠି ବହୁତ କିଛି ଶିଖିବାକୁ ମିଳେ ଲୋକମାନଙ୍କର କଥାବାର୍ତ୍ତା ଚାଲିଚଳଣି ସମସ୍ତ ଜିନିଷ ବୁଲିବା ସହିତ ମୋତେ ମଧ୍ୟ କିଛି ଜ୍ଞାନ ଅର୍ଜନ କରିବାର ସୁଯୋଗ ମିଳିପାରିବ